ପନ୍ଦର ଫେବୃୟାରୀ ଦୁଇ ହଜାର ଆଠ ବାର ଜାନୁୟାରୀ ଦୁଇ ହଜାର ନଅ ଏଗାର ଜୁଲାଇ ଦୁଇ ହଜାର ଅଠର ନଭେମ୍ବର ଦୁଇ ହଜାର ସାତ ଉଣାଇଶି ଡିସେମ୍ବର ଦୁଇ ହଜାର ପାଞ୍ଚ